ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆମ୍ଭମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କରିଛନ୍ତି ଯାହାକି ମଜୁରି ବଣ୍ଟନ ଓ ହିତାଧିକାରୀ ଭାବେ ପରିଚିତ ଏବଂ ଆଗରୁ ପୂର୍ବକାଳରେ ସାଧାରଣତଃ ଆମ୍ଭମାନଙ୍କୁ କୌଣସି ଖାଦ୍ୟ ଜିନିଷ ଏବଂ ଖାଇବାର ଅସୁବିଧା ରହୁଥିଲା ଯାତାୟାତ ସ୍ତରରେ ମଧ୍ୟ ଏତେ ଉନ୍ନତି ପରିଲକ୍ଷିତ ହୋଇନଥିଲା କିଛିଦିନ ପରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯୋଜନା ଯୋଗୁଁ ଆମ୍ଭେମାନେ ସାଧାରଣତଃ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରିବାର ସମ୍ପୂର୍ଣ୍ଣ ସୁବିଧା ମିଳିଥିଲା ଏବଂ ଖାଦ୍ୟ ପୋଷଣରେ ଆମ୍ଭମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିଥିଲା କିଛିଦିନ ଅନ୍ତରାଳେ ଆମ୍ଭର ଶସ୍ୟ ଉତ୍ପାଦନ କ୍ଷମତା ମଧ୍ୟ ବଢ଼ିଥିଲା କାରଣ ଆମ୍ଭମାନଙ୍କୁ ନିକଟସ୍ଥ ମଣ୍ଡି ମିଳିଥିଲା ଓ ଏହି ମଣ୍ଡିରୁ ଚାଉଳ ସାଧାରଣତଃ ସରକାରଙ୍କ ପାଖକୁ ଯାଉଥିଲା ଏବଂ ସରକାର ଏହାକୁ ଉନ୍ନତମାନର ଦାମ୍ରେ ଆମ୍ଭଠାରୁ ନେଉଥିଲେ ଯାହାଫଳରେ ଆମ୍ଭେମାନେ ସରକାରଙ୍କ ଉପରେ ଉପକୃତ ଅଛୁ ଏବଂ ଆମ୍ଭ ସରକାର ଆମକୁ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ ସହଯୋଗ ପ୍ରଦାନ କରୁଛନ୍ତି